ଆମ ପରିବାରରେ ପ୍ରାୟତଃ ସମସ୍ତଙ୍କ ଘରେ ଆଜିକାଲି ଦେଖିବାକୁ ମିଳୁଛି ସମସ୍ତେ ଡ଼ାଇବେଟିସ୍ ରୋଗୀ ଅଛନ୍ତି ଡ଼ାଇବେଟିସ୍ ରୋଗୀ ଯେଉଁମାନେ ଅଛନ୍ତି ସେମାନଙ୍କୁ ଭାତ ଖାଇବା ମନା ହୋଇଥାଏ ତେଲ ମସଲା ଖାଇବାକୁ ମନା ହୋଇଥାଏ ସେମାନେ ସବୁବେଳେ ରୁଟି ଖାଇବାକୁ ପସନ୍ଦ କରନ୍ତି ସାଧା ସନ୍ତୁଳା ଖାଇବାକୁ ପସନ୍ଦ କରନ୍ତି ସାଧା ସନ୍ତୁଳା ହେଲେ ଆମକୁ ସବୁପ୍ରକାର ପରିବା ଖାଇବାକୁ ପଡ଼ିବ ଯେପରିକି ତୁମେ ସିଝା ପରିବା ଆଳୁକୁ ଛାଡ଼ିଦେଲେ ଆଉ ସବୁ ଯେକୌଣସି ପରିବା ଅଛି ତୁମେ ସବୁ ପରିବାକୁ ମିଶେଇକି ଗୋଟେ ସାଧା ସନ୍ତୁଳା କରିପାରିବ ନହେଲେ ଟିକିଏ ତା' ଦେହରେ ପାଣି ସନ୍ତୁଳା ବି ଲୋକ ପ୍ରାୟ କରିକି ଖାଆନ୍ତି ବାଇଗଣ କଖାରୁ ଗାଜର ଵିନ୍ ଛୁଈଁ ଝୁଡ଼ଙ୍ଗ ଛୁଈଁ ଏଗୁଡ଼ା ତୁମେ ପକେଇକି ଖାଇପାରିବ ସିଝା ପରିବା ଯେତେ ତୁମେ ସିଝା ଜିନିଷ ଯେତେ ଖାଇବ ଦେହ ପାଇଁ ସେତେ ଭଲ ଆମକୁ ବହୁତ ପ୍ରୋଟିନ୍ ମିଳେ ବହୁତ ଶକ୍ତି ମିଳେ ଆଜିକାଲି ତ ଏବେ ତ ଶୀତଦିନ ବହୁତ ପ୍ରକାର ପରିବା ମିଳେ ପ୍ରାୟତଃ ଶୀତଦିନେ ଲୋକ ଶୀତଦିନକୁ ପ୍ରାୟ ସମସ୍ତ ବହୁତ ଲୋକ ପସନ୍ଦ କରନ୍ତି ଯେହେତୁ ସବୁପ୍ରକାର ଶାଗ ମିଳେ ଆଉ ଶାଗ ଭିତରେ ହେଲା ହେଉଛି ଆମର ଇଏ ଶାଗ ସଜନା ଶାଗ ଖାଇଲେ ଆମର ଆଖିର ପାୱାର ବଢ଼େ ସଜନା ଶାଗରେ ବହୁତ କ୍ୟାଲସିୟମ୍ ଥାଏ ତାପରେ ଆଉ ଗୋଟେ ହେଉଛି ଆମର ଆଉ ଗୋଟେ ଶାଗ ପାଳଙ୍ଗ ଶାଗ ପାଳଙ୍ଗ ଶାଗଟା ତ ପ୍ରାୟ ଆମର ଶୀତଦିନେ ହିଁ ମିଳେ ସେଇଟା ଅଲଗା ସିଜିନରେ ମିଳେନି ପାଳଙ୍ଗ ଶାଗରେ ବି ଆମର ବହୁତ ପ୍ରୋଟିନ୍ ଥାଏ ସେଇଟାକୁ ଖାଇବା ନିହାତି ଦରକାର ତାକୁ ଆମେ ସିଝେଇକି ଭାଜିକି ବି ଖାଇପାରିବା ତରକାରୀ କରିକି ବି ଖାଇପାରିବା ଅଧିକ ତେଲ ମସଲା ଖାଇଲେ ଏଇନା ବିଭିନ୍ନ ପ୍ରକାର ରୋଗ ଆମ ଦେହରେ ବାହାରୁଛି ସେଥିପାଇଁ ସିଝା ଆମେ ଯେତେ ଖାଇବା ତେଲମସଲା ଯେତେ କମ ଖାଇବା ସେତେ ଆମ ଦେହ ପାଇଁ ବହୁତ ଉପକାର ଏଇନା ଶୀତଦିନେ ସମସ୍ତଙ୍କୁ ପ୍ରାୟ ଜ୍ୱରଥଣ୍ଡା ହେଉଛି ଜ୍ୱରଥଣ୍ଡା ହେଲେ ଆମ ପାଟିକି କୌଣସି ତେଲ ଜିନିଷ ଖାଇବାକୁ ଇଛା ହୁଏନି ମସଲାମସଲି ଖାଇବାକୁ ଇଛା ହୁଏନି ସାଧା ଜିନିଷ ଖାଇବାକୁ ଆମକୁ ବହୁତ ଭଲ ଲାଗେ ପାଟିଟା ଯେହେତୁ ଆମର ମାନେ ଭଲନଥିବ ସେଥିପାଇଁ ଟିକିଏ ଚଟପଟି ଜିନିଷ ଖାଇବାକୁ ବି ଇଛା ହୁଏ ଆମେ କ'ଣ କରିବା ସେହି ପରିବା ହେଲା ପରିବାକୁ ତାକୁ ଟିକିଏ ଟିକିଏ ହାଲୁକା ତେଲ ପକେଇକି ସିଝେଇକି ଟମାଟୋ ଦେଇକି ତାକୁ ବଘାରିକି ଖାଇଲେ ବି ଟିକିଏ ଭଲ ଲାଗେ ମାନେ ବେଶୀ ତେଲ ନୁହେଁ ଜଷ୍ଟ ହାଲୁକା ତେଲ ଆମେ ଯେମିତି ପାଟିକି ଆମର ସ୍ୱାଦିଷ୍ଟ ହେଲା ଭଳିଆ ଟମାଟୋ ପକେଇକି ଆମେ ତାକୁ ସିଝେଇକି ଚଟୁଣି କରିକି ବି ଖାଇପାରିବା ଚଟୁଣି କରିକି ଖାଇପାରିବା ଖାଇଲେ ଟିକିଏ ଭଲ ଲାଗେ ଯେହେତୁ ଆମକୁ ଜ୍ୱର ହୋଇଛି ଆମକୁ ତ ରୁଟି ଖାଇବା ନା ଭାତ ଖାଇବାନି ତ ଥଣ୍ଡା ହେଲେ ଆମେ ସିଝା ପାଣି ପିଇବା ସିଝା ପାଣି ହେଲେ କ'ଣ କାଢ଼ା କରିବା କାଢ଼ାରେ ଆମେ ପକେଇବା ଅଦା ପକେଇବା ଆଉ ଗୋଲମରିଚ ପକେଇବା ତେଜପତ୍ର ପକେଇବା ଡାଲଚିନି ପକେଇବା ଏହିଭଳିଆ ସବୁ ପକେଇକି ତୁମେ ଅଳ୍ପ ପାଣିରେ ତାକୁ ଫୁଟେଇକି ତାକୁ ଛାଣିକି ପିଇଲେ ସେ କାଢ଼ାଟା ଦେହଟା ବହୁତ ହଲୁକା ଲାଗେ କଫ କମେ ପ୍ଲସ୍ ଦରଜ ଦେହର ଯେଉଁ ଦରଜ ଥିବ ସେ ଦରଜଟା ବି କମେ ଏଇଟାକୁ କାଢ଼ା ଭାବେ ଆମେ ଯଦି ତିନ ଚାରିଥର ପିଇବା ଆମର ଥଣ୍ଡାଟା ବହୁତ ଶୀଘ୍ର କମିବ ପ୍ଲସ୍ ଜ୍ୱର ବି କରିବ ଆମ ଦେହଟା ବହୁତ ଶୀଘ୍ର ଭଲ ବି ହେବ